ଓଜନ ବଢ଼ାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଇଁ ଗାଁରେ କିଛି ଘରୋଇ ଉପଚାର ଲୋକପ୍ରିୟ ଯାହାକି ପୃଷ୍ଟିସାର ଖାଦ୍ୟ ଖାଇବା ଦ୍ୱାରା ମାନେ ଶରୀର ଫିଟ୍ ରହିଛି ଆରୁ କିଛି ସେତେ ରୋଗ ବି ନେଇ ହୁଏ ଯେମିତି କି ଦେହ ଫିଟ୍ ରହିଲେ ସବୁକିଛି ଭଲ ହୋଇଥିସି ଆରୁ ଆରୁ ଓଜନ ବଢ଼ାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ସେମାନେ ମାଛ ମାଂସ ଅଣ୍ଡା ଆରୁ ଏନ୍ତା ସବୁବେଳେ ଏ ସବୁବେଳେ ଏଇ ସାଙ୍ଗ ଖାଇଥିସନ ଯାହାକି ମୋଟା ହେବାର ଲାଗି ଚେଷ୍ଟା କରୁଥିବା ବ୍ୟକ୍ତିମାନେ ଆରୁ ମୋଟା ହେଉଥିବା ବ୍ୟକ୍ତିଙ୍କୁ ଇଏ କରିବା ଦରକାର ମାନେ କାଣା ହେଉଛି